ରୂଢ଼ି ଅର୍ଥ ହେଲା କୌଣସି ଶବ୍ଦ ଯେମିତିକି ନିଜର ଅର୍ଥ ଛାଡ଼ିକି ଅନ୍ୟ ଶବ୍ଦ ସହିତ ମିଶିକି ଗୋଟେ ଶବ୍ଦ ସ୍ୱତନ୍ତ୍ର ଅର୍ଥ ପ୍ରକାଶ କରୁଥିବ ତାହାକୁ କୁହାଯାଏ ରୂଢି ଯେମିତି ତାହାକୁ ପ୍ରବଚକ ମଧ୍ୟ କୁହାଯାଇପାରେ ଯେମିତିକି ହେଲା ଅନ୍ଧ ଲଉଡ଼ି ଗୋଟେ ହେଲା ରୂଢ଼ି ସେଇଟା ଅନ୍ଧ ଲଉଡ଼ି ମାନେ ଯେମିତିକି ଶ୍ରବଣ କୁମାର ତାଙ୍କ ମା' ବାପାଙ୍କର ଅନ୍ଧର ଲଉଡ଼ି ଥିଲେ ଅରଣ୍ୟ ରୋଦନ ଅରଣ୍ୟ ରୋଦନ ମାନେ ଅରଣ୍ୟ ରୋଦନ ହେଉଛି ତା'ର ତା'ମାନେ କାହା ଆଗରେ ଆମେ ବୃଥା ପ୍ରାର୍ଥନା କରିବା ଯେଉଁଥିରକି କିଛି ତା'ମାନେ ଆମକୁ ସେଥିରେ ଲାଭ ମିଳିବନି ବୃଥା ତାହା କାହା ଆଗରେ ଆମେ ଚୁଛାଟେ ଗିଡ଼ିଗିଡ଼େଇ ହେବା ବା କହିବା କିନ୍ତୁ ସେଥିରେ କିଛି ଲାଭ ହେବନି ଅକଲ ଗୁଡ଼ମ ହେବା ଅକଲ ଗୁଡ଼ମ ହେବା ମାନେ ଆମର ବୁଦ୍ଧିବଣା ହୋଇଯିବା କିଛି ତା'ମାନେ ମୁଣ୍ଡରେ ଆଉ କିଛି ବୁଦ୍ଧି ଆସିବନି କିଛି ବୁଝିପାରିବାନି କ'ଣ କରିବା କ'ଣ ନାହିଁ ସେଇଟା ହେଲା ବୁଦ୍ଧିବଣା ହେବା ଏଇଟା ହେଉଛି ରୂଢି ଆମେ ଏ ରୂଢିର ଅର୍ଥ ହେଉଛି ଏଇଆ